ସ୍ୱାସ୍ଥ୍ୟ ସେବା ପାଇଁ ଆମ ଆମ ଦେଶରେ ପ୍ରାୟ ସବୁ ଜାଗାରେ ମାନେ ସହରାଞ୍ଚଳଠୁ ଆରମ୍ଭ କରିକି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା କରାଯାଇଛି ଯେମିତି ଆମ ଜିଲ୍ଲାର ଯେମିତି ଡିଷ୍ଟ୍ରିକ୍ଟ ହେଡ଼୍ କ୍ଵାଟର୍ ଅଛି ସେମିତି ଇଏରେ ସି ଏ ସି ଅଛି ପି ଏ ସି ଅଛି ସେମିତି ସୁବିଧା ଆମକୁ ମିଳିଥାଏ ଆମେ ଏଥିରେ ଭାବୁଛୁ ଯେ ଆମକୁ ବହୁତ ସୁବିଧା ମେଡ଼ିକାଲ୍ ହେଇକି ବହୁତ ସୁବିଧା ଆମେ ପାଇପାରୁଛୁ ମାନେ ମେଡ଼ିକାଲ୍ ପେସେଣ୍ଟ୍ ହେଉଛି ମେଡ଼ିସିନ୍ ପାଖରୁ ସବୁ ରିପୋର୍ଟ ପାଖରୁ ସବୁ ଟେଷ୍ଟ୍ ପାଖରୁ ସବୁ ଶସ୍ତାରେ ଆଉ ଭଲରେ ଆମେ ପାଇପାରୁଛୁ ବିନା ମୂଲ୍ୟରେ ଆଉ ଯେବେ ଆମର ସ୍ୱାସ୍ଥ୍ୟ କାର୍ଡ଼ ହୋଇଛି ସେଥିରେ ମଧ୍ୟ ଆମେ ସେ କାର୍ଡ଼ରେ ଏଣ୍ଟ୍ରି କରିକି ମଧ୍ୟ ଆମେ ସବୁ ଫ୍ରୀରେ ମଧ୍ୟ ଆମେ ମେଡ଼ିସିନ୍ ଗୁଡ଼ାକ ଉପଲବ୍ଧ କରିପାରୁଛୁ ଆଉ ଯେତେବେଳେ ଆମର କୋଭିଡ଼୍ ମହାମାରୀ ଚାଲିଥିଲା ସେଇ ଟାଇମ୍ରେ ଲୋକମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ହେଲେ ବି ଆମକୁ ଏତିକି ସ୍ୱାସ୍ଥ୍ୟସେବା ଯୋଗେଇ ଦେଇଛନ୍ତି ଯେ ମହାମାରୀରୁ କେମିତି ଆମେ ବଞ୍ଚିତ ହେଲୁ ସେ ସୁବିଧା ମଧ୍ୟ ଆମର କରାହୋଇଥିଲା ପ୍ରତ୍ୟେକ ଅଞ୍ଚଳକୁ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇଛନ୍ତି ମାନେ ଗାଁରୁ ଆରମ୍ଭ କରିକି ସହରାଞ୍ଚଳ ପାଇଁ ସମସ୍ତଙ୍କୁ ଠିକ୍ ଭାବରେ ସ୍ୱାସ୍ଥ୍ୟସେବା ଯୋଗେଇ ଦେଇଛନ୍ତି ଯେମିତି କୋଭିଡ଼୍ ଟାଇମ୍ରେ କୋଭିଡ଼୍ ଟୀକା ଦିଆ ହୋଇଥିଲା ତାପରେ ହେଉଛି ବିଭିନ୍ନ ଜାଗାରେ ସବୁ ମେଡ଼ିକାଲ୍ ସୁବିଧାର ମଧ୍ୟ କରାହୋଇଥିଲା ଆଉ ବହୁତୁ ଉନ୍ନତି ମଧ୍ୟ କରାହୋଇଥିଲା